କ୍ରୀଡ଼ା କ୍ରୀଡ଼ା ହେଉଛି ଆମର କ୍ରିକେଟ୍ କ୍ରିକେଟ୍ ମ୍ୟାଚ୍ ବି କରୁ ଟୁର୍ଣ୍ଣାମେଣ୍ଟସ୍ ବି କରୁ ତା'ପରେ ଆମର ଦଶ ବାର ଟିମ୍କୁ ଡାକି ଆଣିଥାଉ ଆ ଡାକି ଆଣ ଡାକି ଆଣିକି ଆମେ ଟୁର୍ଣ୍ଣାମେଣ୍ଟ କରିବୁ ଫୁଟବଲ୍ ବି କରାହବ ଆ ଫୁଟବଲ୍ ମ୍ୟାଚ୍ ବି ହବ ମୋର ବହୁତେ ସବୁ ଅନୁଭୂତି ବହୁତ ବଢ଼ିଆ ଲାଗିବ ଖେଳିବାକୁ ଆମ କ୍ରିକେଟ୍ଟା ବି ତା'ପରେ ଆମର ଫୁଟବଲ୍ ବି ତା ବୋଲି କବାଡ଼ି ବି ଖେଳା ହେଉଛି ସମସ୍ତେ ମିଶିକି ମଜାମସ୍ତି କରିକି ଆମେ ସବୁ ସେ ଗୁଡ଼ାକୁ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ବି କରାହଉଛି ଆଉ ଫୁଟବଲ୍ ମ୍ୟାଚ୍ ବି କରାହଉଛି କବାଡ଼ି ବି ଖେଳା ହେଉଛି ଯାହା ସବୁ ଯେକୌଣସି ଜିନିଷ ହେଲେ ବି କରାହଉଛି ତା'ପରେ ଆମର ସମସ୍ତଙ୍କର ଖୁସିରେ ସମୟ କେମିତି ଖେଳିକି ଯାଉ ଝଗଡ଼ା ଝାଟି ହବନି କିଛି ନାହିଁ ଆଉ ସମସ୍ତଙ୍କର ଖୁସି ଗୋଟେ ଥିବ ଯେ ଝଗଡ଼ା ଝାଟିି ହେଲେ କ'ଣ ହବ ତା'ପରେ ସେଇଠି ଆ ଆମେ ଆଉଥରେ ବି ମିଶିକି ଖେଳିପାରୁ ଆଉ ଗୋଟେ ଦିନ ବି